ଗୋଟିଏ କ୍ୟାବ୍ କିମ୍ବା ଗୋଟିଏ କ୍ୟାବ୍ ଯେତେବେଳେ ଥିବା ସମୟରେ ଆଉ ଗୋଟିଏ ଡ୍ରାଇଭରକୁ ଯେପରି ଆମେ ଆଗରୁ ପୂର୍ବରୁ ବୁକିଂ କରିଥାଉ ଯେ ଆମକୁ ସେ ଯିବା ଆସିବା ବା ନେଇଥାଏ ବା ଡ୍ରାଇଭିଂରେ କରିକି ଆମେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ ତ ସେଇ ଟାଇମ୍ରେ ସେ ଯେପରି ଫୋନ୍ ବା କୌଣସି ଅବସର ସେ ଫୋନ୍ ରିସିଭ୍ କରିନଥାଏ ଏବଂ କ୍ୟାନସଲ୍ କରିବାରେ ବି କହିନଥାଏ ତ ଆମକୁ ଯେପରି ଅନ୍ୟ ଭାବରେ ସାହାଯ୍ୟ କରିବା ନିମନ୍ତେ ଆମେ ସାହାଯ୍ୟ ପ୍ରାପ୍ତ ହେବା ନିମନ୍ତେ ଯେପରି ଅନ୍ୟକୁ ସାହାଯ୍ୟ ମାଗିଥାଉ ଏବଂ ଫୋନ୍ କରିକି ଅନ୍ୟ କାର୍ ଡ୍ରାଇଭର ବା କ କାର୍ ବୁକିଂ କରିକି ସେଠାରୁ ଯିବା ନିମନ୍ତେ ସୁବିଧା ପ୍ରାପ୍ତ ହେବା ନିମନ୍ତେ ଆମକୁ ପଡ଼ିଥାଏ ତ ତାହା କରିବା ନିମନ୍ତେ ଆମର ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ